ହଁ ମୁଁ ସେହି ପାଞ୍ଚୋଟି ତାରିଖ ମନେ ରଖିପାରିବି ସେଗୁଡ଼ିକ ହେଲା ଛଅ ଜୁନ ଦୁଇହଜାର ଷୋହଳ ପନ୍ଦର ମାର୍ଚ୍ଚ ଦୁଇହଜାର ଅଠର ପଚିଶ ଜୁନ ଦୁଇ ହଜାର ଉଣେଇଶ ତିରିଶ ଅକ୍ଟୋବର ଦୁଇହଜାର କୋଡ଼ିଏ ଛବିଶ ନଭେମ୍ବର ଦୁଇ ହଜାର ଏକୋଇଶ